ମୋ'ର ସବୁଠୁ ପ୍ରିୟ ଋତୁ ହେଲା ବର୍ଷା ଋତୁ କାହିଁକିନା ବର୍ଷା ଋତୁରେ ଆମେ ଚାଷ କରିଥାଉ ଧାନ ଚାଷ କରୁ ପନିପରିବା ଚାଷ କରୁ ଏବଂ ବର୍ଷା ଋତୁ ତ ସମସ୍ତଙ୍କର ପ୍ରିୟ ପ୍ରତ୍ୟେକ କୃଷକ ଅନାଇ ବସିଥା'ନ୍ତି ବର୍ଷା ଋତୁ କେବେ ଆସିବ ଆମେ ଚାଷ କରିବୁ ନିଜେ ପ୍ରତିପୋଷଣ ହେବୁ ଅନ୍ୟକୁ ପ୍ରତିପୋଷଣ କରିବୁ ଧାନ ଚାଷ କରିବା ଦ୍ୱାରା ଆମର ବର୍ଷଯାକର ଫସଲ ଅମଳ ହୁଏ ବର୍ଷଯାକର ଫସଲ ଅମଳ ହୁଏ ସେଇଥିରୁ ଆମେ ବିକୁ ବି ଏବଂ ନିଜେ ବର୍ଷଯାକର ଖାଇବା ପାଇଁ ଧାନ ବି ରଖୁ ପନିପରିବା ବି ଅମଳ କରିପାରୁ ବିଭିନ୍ନ ପନିପରିବା ଆମେ ଅମଳ କରି ନିଜେ ବି ଖାଇପାରୁ ବଜାରରେ ବିକ୍ରି ବି କରିପାରୁ ଏବଂ ଅଲଗା ଜିନିଷ କିଛି ଘରକୁ ଆମେ କିଣିକି ବି ଆଣିଥାଉ ଏବଂ ବର୍ଷା ଋତୁରେ ସଦାବେଳେ ବର୍ଷା ତ ହୁଏ ସତ କିନ୍ତୁ ତା'ର ପରିବେଶ ଏତେ ସ୍ଵଚ୍ଛ ଏତେ ନିର୍ମଳ କୌଣସି ଧୂଳିକଣା ଦେଖିବାକୁ ମିଳିବ ନାହିଁ ବହୁତ ପରିଷ୍କାର ପରିଚ୍ଛନ୍ନ ଲାଗିଥାଏ ବର୍ଷା ଋତୁରେ ସବୁ ପୃଥିବୀ ପୃଷ୍ଠରେ